ଆମ ଗାଁ ଲୋକେ ବୃନ୍ଦାବନ ଯିବା ପାଇଁ ବେଶୀ ଉତ୍ସାହିତ ଆଗ୍ରହ ସମସ୍ତେ ବୃନ୍ଦାବନ ଯିବା ପାଇଁ ଇଚ୍ଛା କରେ ଏ ବୃନ୍ଦାବନ ଯିବା ପାଇଁ ଏଇ ଆମେ ଏଇଠୁ କୋରାପୁଟ ଯାଉ କୋରାପୁଟରୁ ଟ୍ରେନ୍ରେ ବସିକି ଆମେ ବୃନ୍ଦାବନ ପହଞ୍ଚିଲା ବେଳକୁ ଆମକୁ ଦୁଇ ଦିନ ଲାଗେ ସେଇଠି ଯାଇ ମଥୁରା ଓଲ୍ହୀଲେ ସେଇଠି ମଥୁରା ଓଲ୍ହୀକି ତା'ପରେ ଆମେ ସେଇଠୁ ବୃନ୍ଦାବନ ଯାଉ ବୃନ୍ଦାବନରେ ଠାକୁର ଶ୍ରୀକୃଷ୍ଣଙ୍କ ଜନ୍ମ ଜାଗା ସେଇଠି ବାଲ୍ୟ ଲୀଳା ହେଲା ତାଙ୍କର ସେଇଠି ଗଲେ ଯାର ଯିଏ ବି ଯିବେ ତାଙ୍କର ମନରେ ଭକ୍ତି ହବ ତା'ପରେ ସେ ଭକ୍ତି ଯେହେତୁ ଆମର ଭକ୍ତିଟା ଆଗେ ଦରକାର ଭକ୍ତି ହେଲେ ଆମର ସେଇ ଜାଗାରେ ଗୋବର୍ଦ୍ଧନ ପର୍ବତ ଅଛି ସେଇଠି ଯାଉ ତା'ପରେ କାଳିଆ ଦମନ କରିଛନ୍ତି ସେଇ ବୃନ୍ଦାବନ ଭିତରେ ସେଇଠି ଦେଖିଲୁ ତା'ପରେ ସେଇ ଆମର ବକାସୁର ବଧ କରିଛନ୍ତି ଆମେ ସେଇଠୁ ସେଇ ଜାଗା ବି ଦେଖନ୍ତି ତା'ପରେ ଯେଉଁ ବୃନ୍ଦାବନ ଆମର ଯେଉଁ ଗୋପୀମାନେ ସ୍ନାନ କରିଥିଲେ ଯେଉଁ ବସ୍ତ୍ର ଉଠେଇକି ଠାକୁର ଉପରେ ରଖିଥିଲେ ଆମେ ସେଇଠି ଯାଇଥିଲୁ ସେଇଠି ଦେଖିଛୁ ସେଇଠି ବି ଭଲ ସୁନ୍ଦର ଜାଗା ଦେଖିଛୁ ତା'ପରେ ସେଇଥିର ଲୋକମାନେ ସେଇଥିରୁ ସେଇଥିରୁ ଲୋକମାନେ ଠାକୁରଙ୍କୁ ବେଶୀ ଭଲ ପାଏ ମୁଣ୍ଡିଆ ମାରେ ତା'ପରେ ସେଇଠି ଗଲେ ଠାକୁରଙ୍କ ପାଇଁ ଯାହା ହଉ ଭକ୍ତି ଉପାର୍ଜିତ ହୁଏ ଆମର ସେଇଠି ଯାଇ ପ୍ରଣାମୀ ଦଉ ତା'ପରେ ମାଳା ଜପ କରନ୍ତି ଯେଉଁଟା ଛୋଟ ଛୋଟ ପିଲାମାନେ ବି ମାଳା ଜପ କରନ୍ତି ତା'ପରେ ଚୈତନ ରଖନ୍ତି ତା'ପରେ ତିଲକ ପିନ୍ଧନ୍ତି ଏହିସବୁ ଦେଖିକି ସୁନ୍ଦର ସେଇଠି ସେଇଥିରୁ ପରିବେଶଣ ବୈଷ୍ଣବ ପରିବେଶ ସେଇଥି ପାଇଁ ବୃନ୍ଦାବନ ଭଲ ଲାଗେ